ଆମର୍ ଓଡ଼ିଶା ରାଜନୀତିକ ଦଳ୍ ମାନଙ୍କର୍ ଭିତରେ ବି ଜେ ଡ଼ି ଦଳ୍ ସବୁଠୁ ଭଲ୍ ହେ ସିଏ ଆମର୍ ଗରିବ୍ ମାନଙ୍କର୍ ଚାଉଲ୍ର ସୁବିଧା କରାଉଛି ଖାଇବା ପିଇବା ସବୁ ସୁବିଧା କରୁଛି ଆଉ ଆମର୍ ଜିଲ୍ଲାରେ ସବୁ ଠିକ୍ ଟାଇମ୍ ଥି ମିଲୁଛି କିନ୍ତୁ ଚାଉଲ୍ଟା ଭଲ୍ ହିସାବ୍ରେ ନାହିଁ ମିଲବାର୍ ଆମର୍ ଗାଁ'ରେ ପାଣିର୍ ବହୁତ୍ ଅସୁବିଧା ହେଉଛି ତ ସେଇଟା ଟିକେ ଠିକ୍ କରାବର୍ କଥା ରୋଡ଼୍ ରାସ୍ତାର ଅସୁବିଧା ହେଉଛି ଆଉ ଯେତେ ଦୁଇଖେଡ଼ିଆ ଚାଷ୍ ହେଉଛି ଏଇଠାନେ ବେଲେ ଟିକେ ପଡ଼ିହାର ବି ଅସୁବିଧା ହେଉଛି କେନାଲ୍ ପାଣି ଠିକ୍ ହିସାବରେ ନେହିଁ ଆସିବାର୍ ଏଥର୍ ଟାଇମ୍ ଟୁ ଟାଇମ୍ ଆଉ ପାଣିର ଅସୁବିଧା ଚାଲିଛେ କିନ୍ତୁ ସବୁଆଡ଼େ ଘର୍ ଘର୍ ପାଣି ଦେବାର୍ କଥା ଆଉ ଆମର୍ ଚାଉଲ୍ ବୁଢ଼ା ବୁଢ଼ୀ ମାନଙ୍କୁ ଜେନ୍ ରାଶନ୍ ଦେଉଛନ୍ ସେଟା ପଇଁତିରିଶ୍ କେଜିଆ କରିବାର୍ କଥା ଯେତେ ଜେନ୍ ବୁଢ଼ା ବୁଢ଼ୀ ଏକଲା ଅଛନ୍ ପାଣିର୍ ଆଉ ଆମର୍ ଜେନ୍ ବୁଢ଼ା ବୁଢ଼ୀ ମାନଙ୍କୁ ଭତ୍ତା ଦେଉଛନ୍ ସେଟା ବି ବହୁତ୍ ଭଲ୍ କାମ୍ଟେ କରିଛନ୍